ହଁ ଆଜିକାଲି ଦୁନିଆରେ ଖେଳ ବିଷୟରେ ଗୋଟେ କ୍ୟୁଶ୍ଚନ୍ ଆସୁଛି ଯେ ଖେଳ ମାନେ ଆଜିକାଲି ପିଲାମାନେ ଯୋଉ ଖେଳୁଛନ୍ତି ସେମାନେ ଅଧିକାଂଶ ସମୟ ମୋବାଇଲ୍ରେ ଖେଳୁଛନ୍ତି ସ୍କ୍ରିନ୍ ଟାଇମ୍ରେ ସେମାନେ ସବୁବେଳେ ମୋବାଇଲ୍ ଆଜିକାଲି ଆଧୁନିକ ଯୁଗରେ ମୋବାଇଲ୍ ସମସ୍ତଙ୍କ ଘରେ ଘରେ ମୋବାଇଲ୍ ମୋବାଇଲ୍ ଏଇ ଯୋଉ ସୁବିଧା ହେଇଗଲା ଯେ ସମସ୍ତେ ଆଜିକାଲି ପାଠ ପଢ଼ାରେ ମୋବାଇଲ୍ ଖେଳରେ ମୋବାଇଲ୍ ଯୋଉ ପାଠ ପଢ଼ିବା ପାଇଁ କହିକି ଯୋଉ ମୋବାଇଲ୍ଟା ସେମାନେ ନେଇ ନେଲେ କିନ୍ତୁ ସେମାନେ ପାଠ ଆଜିକାଲି ପଢ଼ୁନାହାନ୍ତି ଖେଳରେ ସବୁବେଳେ ସେମାନେ ଟାଇମ୍ ନିୟୋଜିତ କରୁଛନ୍ତି ମୋର କହିବା କଥା ହେଲା ମୋବାଇଲ୍ରେ ବସିକି ଖେଳିବା ଦ୍ୱାରା ସ୍ୱାସ୍ଥ୍ୟହାନୀ ହେଉଛି ଦେଖିବ ବେଶୀ ସମୟ ଯଦି ଆମେ ମୋବାଇଲ୍କୁ ଚାହିଁକି ଖେଳିବା ତାହେଲେ କ'ଣ ହେଉଛି ନା ମୁଣ୍ଡ ବିନ୍ଧୁଛି ଏବଂ ବେଶୀ ସମୟ ମୋବାଇଲ୍ରେ ଖେଳିଲେ କ'ଣ ହେଉଛି ନା ବିଭିନ୍ନ ପ୍ରକାର ରୋଗବ୍ୟାଧି ମୋଟାପା ଆଦି ଇତ୍ୟାଦି ବିଭିନ୍ନ ପ୍ରକାର ରୋଗ ମଧ୍ୟ ସୃଷ୍ଟି ହେଉଛି ତେଣୁ ମୋର କହିବା କଥା ଯଦି ପିଲାମାନଙ୍କୁ ଖେଳ ପଡ଼ିଆକୁ ପଠାଇ ଦିଆଯାଇଥାନ୍ତା ଏବଂ ଖେଳ ପଡ଼ିଆରେ ସେମାନେ ଖେଳିଥାନ୍ତେ ସେମାନେ ଦଶ ବାରଜଣଙ୍କ ସାଙ୍ଗସାଥି ଭଲ ମନ୍ଦ ପିଲାମାନଙ୍କ ସହିତ ମିଶିଥାନ୍ତେ ଏବଂ ତା ମିଶିବା ସହିତ ତାଙ୍କର ଆଉଟ୍ର୍ କ୍ନୋଲେଜ୍ ବହୁତ ବଢ଼ିଥାନ୍ତା ଯାହାଫଳରେ ସେମାନେ ଖାଲି ତାଙ୍କର ଯେ ଖେଳିବା ପାଇଁ ଯିବେ ତା ନୁହେଁ ତା ସହିତ ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟାମାନେ ଦୂରୀକରଣ ହେବ ତାଙ୍କର ସ୍ୱାସ୍ଥ୍ୟ ଭଲ ରହିବ ଏକ ପ୍ରକାର ବ୍ୟାୟାମ ମଧ୍ୟ ରହିବ ବ୍ୟାୟାମ ହେବା ଦ୍ୱାରା ତାଙ୍କର ମନ ପରିଷ୍କାର ରହିବ ଏବଂ ସେମାନେ ପାଠ ମଧ୍ୟ ଭଲ ପଢ଼ିପାରିବେ ପାଠ ପଢ଼ିବା ସହିତ ପାଠ ମନେ ମଧ୍ୟ ରଖିପାରିବେ ଆଉ ଖାଲି ଯେ କେବଳ ସ୍କ୍ରିନ୍ ଟାଇମ୍ରେ ଯଦି ସେ ମନ ଦେବା ତାହେଲେ ସେଥିରେ କେବଳ ମୋବାଇଲ୍ ସହିତ ଆମେ ଲିପ୍ତ ରହୁଛେ ତେଣୁ ଖେଳ ପିଲାମାନେ ଯଦି ମୋର କହିବା କଥା ପିଲାମାନେ ଯଦି ଖେଳ ପଡ଼ିଆକେ ଯିବେ ବିଭିନ୍ନ ପିଲାମାନଙ୍କ ସହିତ ମିଶିବେ ତାଙ୍କ ସହିତ ଗପସପ ହେବେ ଯାହାଫଳରେ ସେମାନେ ଭବିଷ୍ୟତରେ ଉନ୍ନତି କାମନା କରିପାରିବେ ଆଉ ଯଦି ସେମାନେ ଘରେ ରହିକି ଏଇଥିରେ ଲିପ୍ତ ରହିବେ ମୋବାଇଲ୍ରେ ଲିପ୍ତ ରହିବେ ସ୍କ୍ରିନ୍ ଟାଇମ୍ରେ ଲିପ୍ତ ରହିବେ ତାହେଲେ କ'ଣ ହେଉଛି ନା ତାଙ୍କର ମନ ଯୋଉ ତାଙ୍କର ଯୋଉ ଇଚ୍ଛା ସେ ମୋବାଇଲ୍ରେ ହିଁ ରହୁଛି ତାଙ୍କର ବ୍ୟକ୍ତିତ୍ଵ ବିକାଶ କେବେ ହେଲେ ହେଉ ନାହିଁ ବ୍ୟକ୍ତିତ୍ଵକୁ ବି ବିକାଶ କରିବା ପାଇଁ ହେଲେ ଖେଳ ତ ନିହାତି ଆବଶ୍ୟକ ବ୍ୟାୟାମ ନିହାତି ଆବଶ୍ୟକ ତେଣୁ ବ୍ୟାୟାମ କଲେ ଯାଇକି ଜଣେ ସେ ଉନ୍ନତି କରିପାରିବ ବ୍ୟାୟାମ କୋଉଠୁ ପାଇବେ ଯଦି ଆମେ ସକାଳେ ଚାଲିବା ଖେଳିବା ପାଇଁ ଯିବା ଦୌଡ଼ିବା ଫୁଟବଲ୍ ଖେଳିବା କି ଆମର ଟେନିସ୍ ଖେଳିବା କି ଯେକୌଣସି ଖେଳକୁଦ କରିବା ଫଳରେ ଆମର କ'ଣ ହେବ ଆମ ନିଶ୍ଚିତ ଭାବରେ କିଛି ନା କିଛି ଉନ୍ନତି ହେବ ସେଥିପାଇଁ ସମସ୍ତେ ଉତ୍ସାହିତ କରିବା ଦରକାର ଯେ ପିଲାମାନଙ୍କୁ କେମିତି ମୋବାଇଲ୍ ସ୍କ୍ରିନ୍ ଟାଇମ୍ରୁ ଆମେ ତା'କୁ ବାଦ୍ ଦେଇ ବ୍ୟକ୍ତିଗତ ଭାବରେ ପଡ଼ିଆକୁ ଯିବା କ୍ରିକେଟ୍ ଖେଳିବା ଫୁଟବଲ୍ ଖେଳିବା ଭଲି ଖେଳିବା ବିଭିନ୍ନ ପ୍ରକାର ଜିନିଷ ଯଦି ଖେଳ କରାଯିବ ସେମାନଙ୍କୁ ସେଇ ଉତ୍ସାହିତ କରାଯିବ ତାହେଲେ ଆମେ ନିଶ୍ଚିତ ଭାବରେ କିଛିଟା ଉନ୍ନତି କରିପାରିବା